ମୋର ମୋର ଭବିଷ୍ୟତ ହେଉଛି ପଶୁମାନଙ୍କର ଜୀବନ ମୋର ହିଁ ଜୀବନ ଗାଈଗୋରୁ ଛେଳି ଏସବୁ ମୁଁ ପାକା ଗୁହାଳ କରିଛି ଫ୍ୟାନ୍ ଲଗାଇଛି ତାର ହାୱା ପବନ ଯିବା ଆସିବା ପାଇଁ ସବୁ ସୁବିଧା ଅଛି ତାହାଦ୍ୱାରା ପଶୁମାନଙ୍କୁ ରୋଗ କେବେ ମଧ୍ୟ ହୁଏ ନାହିଁ ପଶୁଗୁଡ଼ିକୁ ରଖିବା ପାଇଁ ବହୁତ ପରିଷ୍କାର ପରିଚ୍ଛନ୍ନ ଥାଏ ପଶୁ ମଧ୍ୟ ମୋ ମୋ ଉପରେ ଖୁସି ଥାଏ ତେଣୁକରି ପଶୁମାନଙ୍କର ଭବିଷ୍ୟତ ମୋର ହିଁ ଭବିଷ୍ୟତ ପଶୁମାନଙ୍କୁ ମୁଁ ଯଦି କେଉଁ ଆଡ଼େ ଗାଁ ଗଣ୍ଡା ଯାଏ ଦୁଇ ଚାରି ଲୋକକୁ ପଇସା ଦିଏ ଦୁଇଶହ ଲେଖାଏ ପଇସା ଦେଇ ସେମାନଙ୍କୁ ଦାୟିତ୍ୱ ଦେଇଯାଏ ସେମାନେ ଆସିବା ମାତ୍ରେ ମୁଁ ସେ ଦାୟିତ୍ୱକୁ ତୁଲାଇ ଥାଏ ତେଣୁକରି ପଶୁ ବିନା ମଣିଷର ଜୀବନ ବ୍ୟର୍ଥ ହୋଇପଡ଼େ ପରିଚ୍ଛନ୍ନ ପରିବେଶ ଥାଇ ମଣିଷ ଜୀବନ ଓ ପଶୁ ପାଇଁ ହିଁ ମଣିଷ ଜୀବନ ଥାଏ ତେଣୁକରି ପଶୁ ଲାଳନପାଳନ କରି ମୁଁ ବହୁତ ଖୁସି ଅଛି